ହଁ ମୋର ଭାଇ ଭଉଣୀ ଅଛନ୍ତି ସେମାନଙ୍କଠାରୁ ମୁଁ ଭିନ୍ନ କାରଣ ସେମାନେ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେଉଥିଲା ବେଳେ ମୁଁ କଳାକୁ ବେଶୀ ଗୁରୁତ୍ୱ ଦେଇଥାଏ କଳା ହେଉଛି ଆମର ଏକ ପରମ୍ପରା ଯାହା ଏହି ସଭ୍ୟତାରେ ଲୁଚିଯିବା କେବେ ସମ୍ଭବ ନୁହେଁ କିନ୍ତୁ ଆମ୍ଭେମାନେ ଚାହିଁଲେ ସେ କଳାର ଏକ ଉନ୍ନତିକରଣ ଦିଗ ସୃଷ୍ଟି କରିପାରିବା କାରଣ ସେମାନେ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସେମାନେ ପାଠପଢ଼ାରେ ଏକ ଉନ୍ନତତର ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି ମୁଁ କଳାରେ ସେତିକି ସମୟ ଦେଉଛି ଯାହାଦ୍ୱାରା ମୋ କଳାକୁ ମୋ ଭାଇ ଭଉଣୀମାନେ ପସନ୍ଦ କରୁନାହାଁନ୍ତି ଯାହାଫଳରେ ସେମାନଙ୍କୁ ସେମାନେ ମୋ କଳାକୁ ଏକ ନ୍ୟୁନ ଦୃଷ୍ଟିରେ ଦେଖୁଛନ୍ତି କିନ୍ତୁ ମୋର କଳା ହେଉଛି ଏକ ଏକ ଜୀବନର ଦୃଶ୍ୟ ସଦୃଶ୍ୟ ଯଦି କଳାର ଲୋପସାଧନ ହେବ ତେବେ ଏ ସମାଜର ସୃଷ୍ଟି କିପରି ହେବ ସୃଷ୍ଟି ହେଉଛି କଳାରୁ ମୋର ନୃତ୍ୟ ହେଉଛି ପସନ୍ଦ ଯାହାଫଳରେ ମୁଁ ବ୍ଲକ ସ୍ତରରେ ଗ୍ରାମ ସ୍ତରରେ ଏବଂ ବିଭିନ୍ନ ସ୍ତରରେ ଜିଲ୍ଲା ସ୍ତରରେ ମଧ୍ୟ ଏକ ନୂତନ ସ୍ଥାନ ସୃଷ୍ଟି କରିଛି ଏମିତି ଏକ ଦିନ ଆସିବ ଏଇ ନୃତ୍ୟ ହିଁ ଏ ଭାରତବର୍ଷରେ ମଧ୍ୟ ନାମ କରିପାରିବ ଯାହାଫଳରେ ଓଡ଼ିଶା ରାଜ୍ୟରେ କାହିଁକି ଭାରତବର୍ଷରେ ମଧ୍ୟ ନାମ କରିବ କିନ୍ତୁ ସେ ସୁଯୋଗର ସୁପରିଣାମ ହେବା ଦ୍ୱାରା ଆମେ ନିଶ୍ଚିତ ଭାବେ ନିଜକୁ ଗର୍ବିତ ମନେକରିବା କିନ୍ତୁ ଆମ୍ଭେମାନେ ସମସ୍ତେ କଳାକୁ ନାପସନ୍ଦ କରିବା କଥା ନୁହେଁ ଆମେମାନେ କଳାକୁ ଆଗ୍ରହର ସହ ଗ୍ରହଣ କରିବା କଥା କାରଣ ଆମେ ହଉଛେ କଳାର ଜନ୍ମ ଆମର ହେଉଛି ସଂସ୍କୃତି ପ୍ରଥା ପରମ୍ପରା ହେଉଛି କଳାର ସୃଷ୍ଟି ଯଦି ଆମ ସଂସ୍କୃତିର ଲୋପସାଧନ ହେବ ତେବେ ଆମ ମଣିଷ ସମାଜର ମଧ୍ୟ ଲୋପସାଧନ ହେବା ଆମ ମଣିଷ ସମାଜର ଯଦି ଆମେ ଉନ୍ନତି କରିବାକୁ ଚାହିଁବା ତେବେ କଳାର ମଧ୍ୟ ଉନ୍ନତି ସାଧନ ହେବା ନିହାତି ଆବଶ୍ୟକ ତେଣୁ କଳାକୁ ଆମେ ଏପରି ଭାବରେ ଧରି ରଖିବା ଉଚିତ୍ ଯାହାଫଳରେ ଏପରି ଏକ ବାଧା ବିଘ୍ନ ଆସୁ କାହିଁକି ନା କାହିଁକି କିନ୍ତୁ ଆମେମାନେ କଳାକୁ କେବେ ଦୂରେଇ ଦେବାନି ଯାହାଫଳରେ କଳାର ଏକ ନୂତନ ଦିଗ ଦର୍ଶନ ସୃଷ୍ଟି ହୋଇଇପାରିବ କଳା ହେଉଛି ଏକ ନୂତନ ଶକ୍ତିର ଆଧାର ଯାହାଫଳରେ କଳାର ହେଉଛି ଏକ ସୃଷ୍ଟି ନୂତନ କଳା ନୂତନ ଦିଗ ଯାହାଦ୍ୱାରା ଏ ମାନୁଷ ମନୁଷ୍ୟ ସମାଜ ମନୁଷ୍ୟ ସମାଜର ନୂଆ ଦିଗ ହେଉଛି କଳା କଳାର ଆପଣାରେ ଆମ୍ଭେମାନେ ଦିନେ ନା ଦିନେ ଏକ ନୂତନର ଦିଗ ଦର୍ଶନ ଆରମ୍ଭ କରିବା ମୁଁ ଓଡ଼ିଶା ବା ରାଜ୍ୟରେ କାହିଁକି ଭାରତ ବର୍ଷରେ ମଧ୍ୟ ମୋ ନୃତ୍ୟକୁ ନେଇ ପରିଗଣିତ କରିବି ଆଉ ମୋ ନୃତ୍ୟରେ ଆମ ପରିବାର ନୁହେଁ ଆମ ଗାଁ ନୁହେଁ ଆମ ବ୍ଲକ ବି ନୁହେଁ ଆମ ଜିଲ୍ଲା ନୁହେଁ ଆମ ଓଡ଼ିଶା ନିଶ୍ଚିତ ଭାବେ ଗର୍ବିତ କରିବ ଆଉ ଓଡ଼ିଶାର ଝିଅ ହୋଇ ମୁଁ କିପରି ଭାବେ ଏକ ଉନ୍ନତର ଶୀର୍ଷରେ ପହଞ୍ଚିବି ସେଇଟା ଏଇ ଭାରତ ବର୍ଷ ଦେଖିବ